ମୋତେ ସାଧାରଣତଃ ଭାବରେ ବାହାରକୁ ଯେ କୌଣସି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ହେଉ କିମ୍ବା ଅଲଗା କୌଣସି ଜାଗା ହେଉ ମୋତେ ଯିବାକୁ ଭଲ ଲାଗେ ଏବଂ ମୋତେ ଏକୁଟିଆ ରହିଲେ ରୋଷେଇ କରିବାକୁ ଭଲ ଲାଗେ